ହଁ ଆମ ଅଞ୍ଚଳରେ କିଛି ଐତିହାସିକ ସ୍ଥାନ ଏବଂ ମନ୍ଦିର ରହିଛି ସେଥିମଧ୍ୟରୁ ଖଣ୍ଡଗିରି ଉଦୟଗିରି ଧଉଳିଗିରି ବରୁଣେଇ କରୁଣେଇ ମନ୍ଦିର ରାମ ମନ୍ଦିର ଇସ୍କନ ମନ୍ଦିର ଲିଙ୍ଗରାଜ ମନ୍ଦିର ଅନନ୍ତ ମନ୍ଦିର ମୁକ୍ତେଶ୍ଵର ମନ୍ଦିର ଏବଂ ରାଜାରାଣୀ ମଧ୍ୟ ରାଜାରାଣୀ ମନ୍ଦିର ରହିଅଛି ଖଣ୍ଡଗିରି ଖଣ୍ଡଗିରି ଓ ଉଦୟଗିରି ମନ୍ଦିରରେ ସାଧାରଣତଃ ଗୁମ୍ଫା ହାତୀ ଗୁମ୍ଫା ବାଘ ଗୁମ୍ଫା ଆଉ ଶିଳାଲିପି କାରୁକାର୍ଯ୍ୟ ହୋଇଥାଏ ଏବଂ ଇଂରେଜ ମାନେ ମଧ୍ୟ ସେଠାକୁ ଆସିଥିଲେ ଆସିକି ରହିଥିଲେ ଧଉଳିଗିରି ଧଉଳିଗିରିରିରେ ସାଧାରଣତଃ ମହାରାଜା ଅଶୋକ ଅଶୋକ ସିଏ ଅଶୋକ ଲୋକ ମାନେ ଲୋକମାନଙ୍କୁ ମାରିକି ଲୋକମାନଙ୍କୁ ମାରିଥିଲେ ଏବଂ ସେ ଚଣ୍ଡାଶୋକ ରୁ ଧର୍ମାଶୋକରେ ବଦଳି ଯାଇଥିଲେ ସେଥିପାଇଁ ସେ ସେ ଧଉଳିରେ ଗୋଟେ ଶାନ୍ତି ସ୍ତୁପ ବୁଦ୍ଧଙ୍କର କରିଥିଲେ ମନ୍ଦିର ତିଆରି କରିଥିଲେ ବରୁଣେଇ ବରୁଣେଇ କରୁଣେଇ ମନ୍ଦିରରେ ମା ବରୁଣେଇ କରୁଣେଇ ପୂଜା ପାଆଁନ୍ତି ଏବଂ ସେଥିରେ ଗୋଟେ ସିଦ୍ଧ କୁଣ୍ଡ ଉପରେ ସୀତାକୁଣ୍ଡ ରହିଛି ରହିଥାଏ ରାମ ମନ୍ଦିରରେ ପ୍ରଭୁ ରାମ ଏବଂ ସୀତା ପୂଜା ପାଇଥାନ୍ତି ଇସ୍କନ ମନ୍ଦିରରେ ରାଧା ରାଧାରାଣୀ ପୂଜା ପାଇଥାନ୍ତି ଲିଙ୍ଗରାଜ ମନ୍ଦିରରେ ଲିଙ୍ଗରାଜ ମନ୍ଦିର ଆମର ଏକ ଐତିହାସିକ ସ୍ଥାନ ଏବଂ ସେ ଆମ ଓଡ଼ିଶାର ସବୁଠୁ ବଡ଼ ଉଚ୍ଚ ମନ୍ଦିର ଅଟେ ସେଠାରେ ପ୍ରଭୁ ମହାଦେବ ପୂଜା ପାଇଥାନ୍ତି ଅନନ୍ତ ବାସୁଦେବ ମନ୍ଦିରରେ ପ୍ରଭୁ ବିଷ୍ଣୁ ପୂଜା ପାଇଥାନ୍ତି ମୁକ୍ତେଶ୍ଵର ମନ୍ଦିରରେ ପ୍ରଭୁ ଶିବ ପୂଜା ପାଇଥାନ୍ତି ଏବଂ ରାଜାରାଣୀ ମନ୍ଦିରରେ ପୂଜା ପାଇଥାନ୍ତି ଏହି ସବୁ ଐତିହାସିକ ସ୍ଥାନ ମନ୍ଦିର ଗୁଡ଼ିକ ମୁଁ ଯାଞ୍ଚ କରିଅଛି